ମୁଁ କହିଲି କ୍ରିମିନାଲ୍ କୋର୍ଟର ଜଜ୍ କହୁଛନ୍ତି ହଉ ଆପଣ କୋଉଠି କଣ ଆପଣଙ୍କର ପଢ଼ା ଆରମ୍ଭକରି କୋଉଠି ଶେଷ କରିଥିଲେ କ'ଣ ସବୁ ଇଏରେ କହିବେ ଟିକିଏ ନାଇ ଆମର ଏଇ ନିକଟ ଯୋଉ ପାରାଦ୍ୱୀପ ପାଖରେ ଯୋଉ ଅଛି ଆମର ନୂଆ ଅଏଲ୍ ସେ ଅଏଲ୍ ଡିଫାଇନ୍ ସେ ଅଏଲ୍ ଡିଫାଇନ୍ ନେଇକି ଗୋଟେ ଆସିଥିଲା ହଁ କମ୍ପାନୀର ଗୋଟେ କେସ୍ ଆସିଥିଲା ସେ କେସ୍କୁ ଆମକୁ ତାକୁ ସାମ୍ନା କରିବାକୁ ପଡ଼ିବ କେସ୍ଟା ହେଉଛି କି ଆମର ସେଠି କମ୍ପାନୀ ପାଖରେ ଯେ ସବୁ କମ୍ପାନୀ ଯୋଉ ସବୁ ଗ୍ୟାସ୍ ଛାଡ଼ୁଛି ସେ ଗ୍ୟାସ୍ରେ ସେଠାରେ ରହୁଥିବା ଲୋକମାନେ ବହୁତ ହଇରାଣ ହେଉଛନ୍ତି ଦ୍ୱିତୀୟରେ ତାଙ୍କର ଫସଲ ବହୁତ ନଷ୍ଟ ହେଇଯାଉଛି

ହଁ ତା'ପାଇଁ ତ ଗୋଟେ ରାୟ ହେଇଥିଲା କି ଥରେ ହେଇଥିଲା କି କାର୍ବନ୍ ଡ଼ାଇଅକ୍ସସାଇଡ଼୍ ଅଧିକା ଛାଡ଼ିଥାନ୍ତି ବୋଲି ଗୋଟେ ରାୟ ହେଇଥିଲା ଯାହାଫଳରେ କି ସେଥିବି ଦେଖାଯାଇଥିଲା ଏମିତି ହେଇଥିଲା ଲୋକମାନଙ୍କର ନଡ଼ିଆ ଚାଷରେ ବହୁତ ହଇରାଣ ହେଉଥିଲେ ତାଙ୍କର ଏମିତି ବହୁତ କିଛି ହଇରାଣ ହେଉଥିଲେ

ଆମକୁ ତା'ରି ଉପରେ ଲଢ଼ିବା ଟିକେ ଆମେ ଦି ଜଣ ଯଦି ଚାହିଁବା ଆମେ ଦୁଇଜଣ ବି ଆମେ ତା ଉପରେ କିଛି କେସ୍ ନେଇପାରିବା ଆମେ ଚେଷ୍ଟାକରି ଲୋକମାନଙ୍କ ସୁବିଧା ନିମନ୍ତେ ତାଙ୍କର ସେଠାରେ ଯୋଉ ଆମର ଯିଏ ଅଛନ୍ତି ଅଏଲ ରିଫାଇନ୍ କତ୍ରୁପକ୍ଷ ତାଙ୍କ ସାଙ୍ଗରେ କଥାହେଇ କେମିତି କାର୍ବନ୍ ଡାଇଅକ୍ସାଇଡ଼ ଗ୍ୟାସ୍ କମ୍ପାନୀର ଅବର୍ଜନା ଜଳ ସବୁ ଲୋକମାନଙ୍କୁ କ୍ଷତି ନ କରିବ ସେଥିପ୍ରତି ଟିକେ ଚେଷ୍ଟାକରିବା ହଉ ନାଇଁ ସିଏ ମୋତେ ସେଇ କଥା କଲ୍ କରିଥିଲେ କହିଥିଲେ ତ କହୁଥିଲେ ମୁଁ ସେଥିପାଇଁ ତମକୁ ତମ ସାଙ୍ଗେ କଥାହେଲି ଦେଖିବା କଣ ହଁ ଆପଣ ଟିକେ କେମିତି କଣ ଚେଷ୍ଟା କଲେ ଆଉ ଟିକେ ହେଇପାରିବ ହୁଁ ହଉ ହଉ ମୁଁ ତାଙ୍କୁ ସେଇ କଥା କହିଦେବି କି ଆମେ ଆଉ ଦୁଇ ତିନି ଦିନ ଭିତରେ ତାଙ୍କ କେସ୍ ତ ଆମେ ଦୁଇଜଣ ଆମେ ବୁଝିକି ବୁଝିକି ସଲ୍ଭ୍ କରିବା କମ୍ପାନୀ ସାଙ୍ଗରେ କଥାହେଇ ଲୋକମାନଙ୍କ ସୁବିଧାପାଇଁ ସଲ୍ଭ୍ କରିଦେବା ଆଉ